ହଁ ମୋର ବହୁତଗୁଡ଼ିଏ ପ୍ରିୟ ରୂଢ଼ି ରହିଛି ଯେମିତିକି ଲୁଚିଛି ନା ଗୋଡ଼ ଦି ଟା ଦିଶୁଛି ଭୁକିଲା କୁକୁର କାମୁଡ଼େ ନାହିଁ ବିରାଡ଼ି ବୈଷ୍ଣବ କଥାକୁହା କପିଳା ବୋଝ ଉପରେ ନଳିତା ବିଡ଼ା ଆଉ ଆପଣା ସୁନା ଭେଣ୍ଡି ଘର ଢିଙ୍କି କୁମ୍ଭୀର ଗିଳେ ଏହିପରି ଅନେକ ରୂଢ଼ି ମୋର ରହିଛି